ବଗିଚାରେ ଆମେ ବିଭିନ୍ନ ପ୍ରକାରେ ପନିପରିବା ଫଳ ଫୁଲ ବିଭିନ୍ନ ପ୍ରକାର ଲଗାଉ ମଝିରେ ମଝିରେ ଯେଉଁ ବାଇଗଣ ଗଛରେ ଯେଉଁଟି ଯେଉଁ କାଣ୍ଡ କଟା ପୋକ ହୁଏ ଯୋ ଆଉ ଯେଉଁଟାକି ସେ କାଣ୍ଡ କତିରେ କାଟିଦେଲା ପରେ ସେ ସେଉଠୁ ସେ ମରିଯାଏ ଏବଂ ଝାଉଁଳି ପଡ଼େ ସେଉଠୁ ଆମେ ସେ ଜାଗାଟାକୁ ଛିଣ୍ଡେଇ ଫପାଡ଼ି ଦିଅଉ ତାପରେ ମୁଁ କେଭିକା ସହିତ ଯୋଗାଯୋଗ କରିଥିଲି ଏ କାଣ୍ଡମରା ଔଷଧ ସେ ଲେଖିକିରି ଦେଇଥିଲେ ମୁଁ ମେଡ଼ିସିନ ଷ୍ଟୋରରୁ ଆଣି ତାକୁ ସ୍ପ୍ରେ କରିବା ଫଳରେ ଆଉ ପୋକ ହୋଇନଥିଲେ ଏବଂ କାଣ୍ଡକଟା ପୋକ ହୋଇନଥିଲେ ଏବଂ ସିଏ ବାଇଗଣ ଗଛ ମରି ନଥିଲା ମଡ଼େଇ ଥାଏ ଆଉ ଗୋଟିଏ ମଧ୍ୟ ସେ ବାଇଗଣରେ ଗୋଟିଏ ଗୋଟିଏ ଫୋଡ଼ ହୋଇ ତାଧିଅରେ ଲମ୍ବା ଲମ୍ବା ଧଳା ଧଳା ପୋକ ହୁଏ ତାକୁ ମଧ୍ୟ ସ୍ପ୍ରେ କରିଥିଲି ଲେଖି ଆଣିକିରି କୃଷି ବୈଜ୍ଞାନିକ ଯେଉଁମାନେ ଅଛନ୍ତି ସେମାନେ ଲେଖି ଦେଇଥିଲେ ମୁଁ ସେ ମେଡ଼ିସିନ ଆଣିକିରି ବ୍ୟବହାର କରିଥିଲି ସେଥିରେ ମଧ୍ୟ ବହୁତ ଭଲ ହୋଇଥିଲେ ଯାହାଫଳରେ କି ବାଇଗଣ ଆମର ବହୁତ ଉତ୍ପାଦନ ହେଇଥିଲା ମାର୍କେଟରେ ବା ବଜାରରେ ଆମେ ତାକୁ ଯେଉଁଟାକି ଉଚ୍ଚା ରେଟ ଥିଲା ସେଇ ସମୟରେ ମଧ୍ୟ ମୁଁ ବହୁତ ବାଇକଣ ବିକ୍ରି କରିଥିଲି ଲାଭବାନ ହୋଇଥିଲି ତେବେ ସେଗୁଡ଼ିକ ଆମେ ବିଭିନ୍ନ ଉପାୟରେ ଯେଉଁତବେଳେ ଯେଉଁ ସମୟରେ ଅସୁବିଧା ହୁଏ ବା ଗଛ ପ୍ରତି କୌଣସି ପ୍ରୋବ୍ଲେମ୍ ବା ସମସ୍ୟା ଆସେ ଗଛ ପ୍ରତି ହେତେବେଳେ ମୁଁ ନିଶ୍ଚିତ ଭାବେ ଯାଇ ଆମର କେଭିକେ ସହିତ ଯୋଗାଯୋଗ କରେ ସେମାନଙ୍କ ପରାମର୍ଶକ୍ରମେ ସେମାନେ ଯେଉଁ ଔଷଧ ଲେଖିଦିଅନ୍ତି ସେ ଔଷଧକୁ ମୁଁ ବଜାରରୁ କିଣି ଆଣି ତାକୁ ସ୍ପ୍ରେ କରାଏ ତେଣୁ ସେ ପୋକ ହୁଏ ନାହିଁ ଏବଂ କୀଟନାଶକ ଔଷଧ ପକେଇବା ଫଳରେ ଆମେ ଭଲ ପନିପରିବା ଉତ୍ପାଦନ କଲୁ ଫୁଲ କରୁ ଯାହାଫଳରେ କି ବଜାରରେ ଆମେ ଏକ ସ୍ୱତନ୍ତ୍ର ରୂପ ପାଇଛୁ